ଆମ ରାଜ୍ୟରେ ଆଦିବାସୀ ମାନେ ଜଙ୍ଗଲରୁ କାଠ କାଟୁଛନ୍ତି ବିଭିନ୍ନ ପ୍ରକାର ମହୁ ଲାଖ ଆଉ ମ ମାରିକିରି ମଧ୍ୟ ଆଣିକିରି ସବୁ ବିକ୍ରି କରୁଛନ୍ତି ଆଉ ସେମାନେ ନଈ ନାଳରୁ ସବୁ ସମୁଦ୍ରରେ ଆମର ସମୁଦ୍ରରେ ବି ଆଦିବାସୀ ମାନେ ସବୁ ମାଛ ଧରୁଛନ୍ତି ଆଉ ସେମାନେ ଆସି ଆମ ଏପଟେ ରହି ଚାଷବାସ ବି ଶିଖିଲେଣି ସବୁ ଚାଷବାସ କରୁଛନ୍ତି ତାଙ୍କ ସୁବିଧା ଦେଖିକି ବି ସେମାନେ ଗଛ ଜଙ୍ଗଲ କାଠ କାଟୁଛନ୍ତି ଜଙ୍ଗଲରୁ ସବୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଆଣୁଛନ୍ତି ଏହିପରି ରହୁଛନ୍ତି ଆଉ